ପଢ଼୍ବାଟା ଗୁଟେ ଷ୍ଟୁଡ଼େଣ୍ଟ ର କର୍ତ୍ତବ୍ୟ ହେ ତାର୍ କାମ୍ ହେ ଯେନ୍ତା ବାପା କିଛି କାମ୍ କଲେ ସେ ପଇସା ଆନବେ ହେନ୍ତା ଛୁଆ ବି ତାର୍ ପଢ଼୍ବାର୍ କାମ୍ ହେ ପଢ଼୍ବାଟା ତାର୍ କର୍ତ୍ତବ୍ୟ ହେ ସେ ସେଟାକେ ପାଳନ କରବା ଯେନ୍ତା ଆମେ

ନିଜର୍ ଯିଏ ବି ଚାଷ୍ ବାଡ଼ି ଯିଏ ବି କର୍ସି ସକାଲର୍ ଆଠ୍ ବେନୁ ଯିବା ଆଉ ବଲେ ଚାର୍ ବଜେ ବଲେ ଆମେ ବି ଏନ୍ତା ଚାର୍ ଚାର୍ ଆଠ ଘଣ୍ଟା ଆମେ ପଢ଼୍ବାର୍ କଥା ସକାଲେ ଚାର୍ ଘଣ୍ଟା ରାତି ଚାର୍ ଘଣ୍ଟା ଆମେ ପାଠ୍ ପଢ଼୍ବାର୍ କଥା ଆରୁ କିଏ ଯଦି କିଛି ଲକ୍ଷ୍ୟ ନେଇ କିରି ପଢ଼ୁଛେ ବଲେ ଦେଖି ତ ସେ ହେଇ ସମୟରେ ତାର୍ ପଢ଼୍ବାରେ କି ଆଇ ଏ ଏସ୍ ତାହାକି ପନ୍ଦର୍ ଘଣ୍ଟା ବାର୍ ଘଣ୍ଟା ପଢ଼୍ବାରେ